ଦୁଇ ଫେବୃଆରୀ ଦୁଇହଜାର ଏଗାର ପନ୍ଦର ଏପ୍ରିଲ୍ ଦୁଇହଜାର ତେର କୋଡ଼ିଏ ଜୁନ୍ ଦୁଇହଜାର ଅଠର ବାଇଶ୍ ଜୁଲାଇ ଦୁଇହଜାର କୋଡ଼ିଏ ଅଠେଇଶ ନଭେମ୍ବର୍ ଦୁଇହଜାର ଏକୋଇଶ୍